ଆମ ନୟାଗଡ଼ ଜିଲ୍ଲାରେ ଚାଷ କରାଯାଉଥିବା ମୁଖ୍ୟ ଫସଲ ଗୁଡ଼ିକ ହେଉଛି ଧାନ ତାପରେ ଗହମ ମାଣ୍ଡିଆ ବାଜରା ଆଦି ଆମ ନାୟାଗଡ଼ ଜିଲ୍ଲାରେ ବହୁତ ପ୍ରକାର ଫସଲ ଆଦି କରାଯାଇଥାଏ ଏବଂ ଆମେ ବହୁତ ଗୁଡ଼ିଏ ଫସଲ କରିବା ମଧ୍ୟରେ ବହୁତ ଗୁଡ଼ିଏ ସ୍ଥାନୀୟ ଅର୍ଥନୀତି ଏବଂ ରୋଷେଇରେ ଆମେ ଚାଉଳ ଧାନ ବିଶେଷ କରି ଆମର ଚାଉଳଟା ଅଧିକ ଦିନ ଯେଉଁ ଧାନ ଫସଲ ହେଉଛି ଚାଉଳ ଆମେ ପାଇ ପାରିଥାଉ ସେଗୁଡ଼ିକ ଆମେ ବହୁତ ବ୍ୟବହାର କରିଥାଉ ରୋଷେଇ କାର୍ଯ୍ୟରେ ଖୁବ ବି ହୋଇଥାଏ ଆମର ବହୁତ ଭଲ ପରିବାପତ୍ର ଆଳୁ ଟମାଟୋ ବାଇଗଣ ତାପରେ କାକୁଡ଼ି ତାପରେ ଏ ଅନେକ ପ୍ରକାରର ଅଛି ଅନେକ ପ୍ରକାର ହେଲେ ବହୁତ ପ୍ରକାର ର ତାପରେ ପରିବାପତ୍ର ମଧ୍ୟ ଚାଷ କରିଥାଉ ଧାନ ରାଶି ସୋରିଷ ଓ ଆଖୁ ଆମ ଅର୍ଥନୀତି ଲୋକମାନେ କୃଷକ ଯେତେବେଳେ କାମ କରେ ସିଏ ବହୁତ ପ୍ରକାରର ଏସବୁ ପରି ଜିନିଷ ପତ୍ର ସେ ଯୋଗାଡ଼ କରେ ଏବଂ ସେଥିରେ ସିଏ ବହୁତ ପ୍ରକାର ମଧ୍ୟ ହୋଇଥାଏ କାହିଁକି ନା ସେତେବେଳେ ସିଏ ବହୁତ ସଫଳ ହୋଇଥାଏ ସେଥିପାଇଁ ସେ ବହୁତ ସହ ଆଗକୁ ମଧ୍ୟ ଯାଇଥାଏ